ଯେଉଁ ଆସନ ଗୁଡ଼ିକ ନମନୀୟତା ଏବଂ ଶକ୍ତି ବୃଦ୍ଧିକରିବାରେ ସାହାଯ୍ୟ କରେ ସେଗୁଡ଼ିକ ହେଉଛି କପାଳଭାତି ଆସନ ପଦ୍ମାସନ ସୂର୍ଯ୍ୟନମସ୍କାର ଆସନ ଦଣ୍ଡାସନ ବଳାସନ ସଭାସନ ଗରୁଡ଼ାସନ ସରଭଙ୍ଗାସନ ହଳାସନ ନଟରାଜାସନ ଇତ୍ୟାଦି